ଡେଙ୍ଗୁ ଜ୍ୱର ଆଉ ମ୍ୟାଲେରିଆ ଜ୍ୱର ଏମିତି ଗୋଟେ ଗୋଟେ ରୋଗ ଯାହାକି ମଶା ଦ୍ୱାରା ହୁଏ ଏବଂ ମଶା ଦ୍ୱାରା ହୁଏ ଯେଉଁ ଯାଗାରେ ଅପରିଷ୍କାର ରହିବ ପାଣି ଜମା ହେଇକି ରହିବ ତ ସେଇ ଯାଗାରେ ତ ଯାହା ହେଲେ ବି ରୋଗମାନେ ପୋକ ହେବେ ମଶା ବି ହେବେ ଏଇଟା ସାଧାରଣତଃ ଗାଁରେ ବହୁତ ଦେଖାଯାଏ କାହିଁକି ନା ଗାଁରେ ସବୁ ଯାଗାରେ ଲୋକମାନେ ଯେଉଁ ରୁହନ୍ତି ଯେଉଁ ଯାଗାମାନଙ୍କରେ ଯଦି କ'ଣ ପକାଇ ଦେଲେ କ'ଣ କି ସେ ଯାଗରେ ପାଣି ଜମା ହେଇକି ରହିଲା ସେଇଠି ଆଉ ଅପରିଷ୍କାର ହେଇକି ରହିଲା ସେଇଠି ମଶା ମାଛି ସବୁ ହେବେ ତ ସେଇ ମଶା ଦ୍ୱାରା ତ ରୋଗ ହୁଏ ତ ଗାଁ ଗହଳିର ଲୋକମାନେ ବୁଝି ପାରନ୍ତି ନି ଯେ ହଁ ସେ ପାରିପାର୍ଶ୍ୱିକ ସଫା ରଖିବା ନିହାତି ଦରକାର ଯଦି ଭଲ ପରିବେଶ ନ ରହିବ ତ ପୁରା ଲୋକ ରୋଗ ଲାଗିକି ରହିବ ଯେତେବେଳେ ରୋଗ ହବ ତ ସବୁବେଳ ପାଇଁ ସେ ଚାରି ପାଖ ସବୁ ସଫା ରଖିବା ଦରକାର ଖାସ୍ କରି ବହୁତ ବର୍ଷା ଦିନ ବହୁ ଦେଖାଯାଏ ବର୍ଷା ଦିନ ପାଣି ସବୁବେଳେ ଜମାଟ ହେଇକି ରୁହେ ଯେଉଁ ଯାଗାରେ ଯେଉଁ ପାତ୍ର ଯାହା ବି ପଡ଼ିଥାଏ ପାଣି ଜମାଟ ହେଇକି ରୁହେ ତ ଯଦି ସେ ରୋଗରୁ ଆମକୁ ବଞ୍ଚିବାର ଅଛି ତ ଘର ଚାରି ପାଖ ସବୁବେଳେ ସଫା ରଖିବା ଦରକାର କେଉଁଠି କି ପାଣି ଯେମିତି ଜମାଟ ନ ରହେ ହଁ ଜମା ହେଇକି ନ ରହିବ ସେଥିପ୍ରତି ଧ୍ୟାନ ଦବା ଦରକାର ଆଉ ପ୍ରତି ସପ୍ତାହକୁ ଥରେ କିମ୍ୱା ଦୁଇ ଥର ଯେଉଁ ଯାଗାରେ ନାଳନର୍ଦ୍ଦମାରେ ସେ ପାଖରେ ବ୍ଲିଚିଂ ପକାଇକି ଭଲରେ ସଫା କରିବା ଦରକାର ତ ଏହି ସବୁ ଜିନିଷ ଯଦି ଆମେ କରିବା ତ ଏଇ ଯେଉଁ ଡେଙ୍ଗୁ ଆଉ ତାଲିକା ଯାହା ବି ରହିଲା ସେ ସବୁ ରକ୍ଷା ପାଇପାରିବା